ବ୍ୟବସାୟ ବଏଲେ ପ୍ରାୟତଃ ଆମର୍ ଗାଁ'ରେ ମୋର୍ ନିଜର୍ ଷ୍ଟୋରୀ ବି ଅଛେ ଯେନ୍ତା କି ମୁଇଁ ଗୁଟେ ଅନ୍ଲାଇନ୍ ଦୁକାନ୍ କର୍ବି ବୋଲି ଚାହିଁଥିଲି ମୁଇଁ କରିବି ଥିନି ସେନେ ବହୁତ୍ କିଛି ସମ୍ମୁଖୀନ୍ କର୍ବାକେ ପଡ଼୍ସି ଯେନ୍ତା କି ପଇସା ପତ୍ର ବି ପ୍ରୋବ୍ଲେମ୍ ରହେସି ଗାଁ ନେ କେନ୍ କେନ୍ ବାକି ବି ନେଇ ଯାଏସନ୍ ଉଧାରି ମାଗିକରି ନେସନ୍ ନାଇ ଦିଅନ୍ ପ୍ରାୟତଃ ଆରୁ ଗାଁ'ରେ ତ କାହାକେ ସାହାର୍ଯ୍ୟ ବି ନାଇ ମାଗିପାର ପଇସା ପତ୍ର ର ବହୁତ୍ ଅସୁବିଧା ହେସି ଯେନ୍ତା କି ଲୋକ୍ମାନେ କର୍ବେ ତମର୍ ନୁ ମାଗି କି ନେଇଯିବେ କି କିଣି କି ନେଇ ପଇସା ଆଣିଦେଉଛୁ ବୋଲିକରି କହେବେ ନାଇ ଆଣି ଦିଅନ୍ ପ୍ଲସ୍ ପଇସା ପତ୍ର ବି କାହାର୍ ସାହାଯ୍ୟ ନାଇ ମିଲେ ପ୍ଲସ୍ ତମେ ଯଦି ଗାଁ'ରେ ଯଦି ବଡ଼୍ ଜିନିଷ୍ ଗୁଟେ ଆଣିକରି ରଖ୍ଲ ସେଟା ନାଇ କିଣନ୍ ସେ ଲୋକ ଚିପ୍ ରେଟ୍ରେ ପୁରା ନେବା ଗୁଟେ ଗୁଟେ ଗାଁ'ରେ ବେଶୀ ତ ସେ ହିସାବ୍ରେ ଜେନ୍ ଯଦି ଦୁକାନ୍ ଦେବା କି ବ୍ୟବସାୟ କର୍ବା ଗାଁ'ରେ ଭଲ୍ ଦେଖି ଚାହିଁ କରି କର୍ବାର୍ ଅଛେ ଗାଁ ଲୁକେ ଯେନ୍ତା ପସନ୍ଦ୍ ଆସିଥିବା କି ଚିପ୍ ରେଟ୍ରେ ମିଲୁଥିବା ସେ ଜିନିଷ୍ ରଖ୍ଲେ ହେ ଗାଁ'ରେ ଚଲ୍ବା ମୋର୍ ମୁଇଁ ଯାହା ମୋର୍ ଏତ୍କି ଦିନ୍ ହେଲା କରିକିରି ମୁଇଁ ଇଟା ଭାବିିଛେ